ଆମ ପି ଏମ୍ ପୋଷଣ ଯୋଜନା ନବୀନ ପଟ୍ଟନାୟକ କରିଛନ୍ତି ପିଲାମାନଙ୍କୁ ତାଙ୍କର ଭଲ ଭାବରେ ଖାଦ୍ୟ ଦ୍ୱାରା ପୋଷଣ ଯୋଗାଇ ଦିଆଯାଉଛି ଯେମିତି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପିଲାମାନେ ଏକ ଶ୍ରେଣୀରୁ ଆଠଶ୍ରେଣୀ ପର୍ଯ୍ୟନ୍ତ ଖାଇବା ଯୋଗାଇ ଦିଆଯାଉଛି ଯେମିତି ସୋମବାରଦିନ ଭାତ ଆଉ ଡାଲି ମଙ୍ଗଳବାର ଦିନ ଭାତ ଓ ସୋୟାବଡ଼ି ତରକାରୀ ବୁଧବାର ଦିନ ଭାତ ଓ ଆଉ ଅଣ୍ଡା ତରକାରୀ ଠିକ୍ ସେମିତି ଅଙ୍ଗନବାଡ଼ିରେ ଛୋଟପିଲାଙ୍କ ପାଇଁ ଭାତ ଡାଲି ସୋୟାବଡ଼ି ତରକାରୀ ଜନ୍ମ ହେଲା ଛୁଆମାନଙ୍କ ପାଇଁ ନବୀନ ପଟ୍ଟନାୟକ ଛତୁଆ ଅଣ୍ଡା ବାଦାମ ଲଡ଼ୁ ରାଶି ଲଡ଼ୁ ଚାଉଳ ଡାଲି ଏସବୁ ଯୋଗାଇ ଦେଉଛନ୍ତି